କିଣିଥିବା କୁର୍ତ୍ତୀଟିର ଖରାପ ଗୁଣ ଗୁଡ଼ିକ ହେଉଛି ତା ସିଲେଇ ଫିଟି ଯାଉଛି ସୂତା ବାହାରି ଯାଉଛି ତା ଦିହରେ ସବୁ ଯେଉଁ କାମ ହେଇଥିଲା ସେଗୁଡ଼ା ସବୁ ଛିଣ୍ଡି ଛିଣ୍ଡି ଗଲା କ'ଣ ଏମିତି ହେଲାଯେ କୁର୍ତ୍ତୀଟି କାଇଁ ଭଲ ପଡ଼ିଲାନି ଖାଲି ରଙ୍ଗ ଉଠିଲାଣି